ଆମର ତିନିମାଣେ ଜମି ଅଛି ଆମେ ଯଦି ଚାଷ ନ କରିବା କିଣିକି ଖାଇବା କିଣିକି ଖାଇଲେ ଅର୍ଥ ଦରକାର ଯାହାଦ୍ୱାରା ଅନ୍ୟ କାମ କଲେ ବ୍ୟବସାୟୀ କଲେ ପଇସା ଇନକମ କରିକି ଚାଉଳ କିଣିବାକୁ ପଡ଼ିବ ତେଣୁ ଆମେ ଜମି ଅଛି ଚାଷ କାହିଁକି କରିବାନି ଚାଷରେ ଖର୍ଚ୍ଚ ମଧ୍ୟ ହଉଛି ଯାହାଦ୍ୱାରା ସାର ତାର ଅନ୍ୟାନ୍ୟ ସାମଗ୍ରୀ ଯେତେ ଲାଗିବ ପାଣି ସାର କେମିକାଲ୍ ଯେଉଁ ବିଷ ସେ ସବୁ କିଣିବାକୁ ମଧ୍ୟ ପଡ଼ୁଛୁ ସେ ସବୁ ଚାଷୀଙ୍କ ପାଇଁ କିଛି ବେନିଫିଟି ସରକାର ତରଫରୁ କିଛି ମିଳିଥାନ୍ତା ଚାଷୀମାନେ ବହୁତ କିଛି ଉପଲୋଭ ମଧ୍ୟ ପାଇଥାନ୍ତେ ଯାହାଦ୍ୱାରା ଫସଲ ବାହାର କରିକି ସେମାନେ ମଧ୍ୟ ବିକିପାରିଥାନ୍ତେ ଏବଂ ତାଙ୍କ ପରିବାର ଚଳିପାରିଥାନ୍ତା ଗଭର୍ଣ୍ଣମେଣ୍ଟ କିଛି ଭଲ ସ୍କିମ ବାହାର କରିଥାନ୍ତା ଚାଷୀ ମାନଙ୍କୁ କିମିତି ଋଣ ଛାଡ଼ିଥାନ୍ତା ବା ତାଙ୍କୁ କିଛି ଆମର ହଉଛି ସାର ଅନାନ୍ୟ ସହାୟତା କିଛି ମିଳିଥାନ୍ତା ଗଭର୍ଣ୍ଣମେଣ୍ଟ ତରଫରୁ ଭଲ ହେଇଥାନ୍ତା ଚାଷ ମାନେ ଚାଷୀ କିଛି ଉପାଦାନ ବାହାର କରିପାରିଥାନ୍ତେ ଯେମିତି ଗହମ ଧାନ ଭେଣ୍ଡି ଲଙ୍କା ଜହ୍ନି ବୋଇତାଳୁ କଲରା ପପେୟା ସରି କାକୁଡ଼ି ଅନନ୍ୟା ଜିନିଷ ସବୁ ବାହାର କରିପାରନ୍ତେ ଉପଲୋଭ ମଧ୍ୟ ପାଇଥାନ୍ତେ ଚାଷ ଯଦି ନକରିବା ଖାଇବା କ'ଣ ଚାଷ ତ କରୁଛୁ ଜମି ଅଛି ସରକାର ତରଫରୁ ପାଣି ଯଦି ବା ଯୋଗାଇ ପାରିଥାନ୍ତେ ଯାହାଦ୍ୱାରା ଚାଷୀ ଆହୁରି ଉପଲୋଭ ହେଇଥାନ୍ତା ସେ ଚାଷ ବାହାର କରିଥାନ୍ତା ନିଜ ତାଙ୍କ ଫେମିଲିକୁ ଚଳେଇ ପରିଥାନ୍ତେ ଏବଂ ଧାନ ସେ ବିକ୍ରି ମଧ୍ୟ କରିପାରନ୍ତେ ଅନ୍ୟ ଲୋକମାନେ କିଣିକି ବି ଖାଇ ପାରିଥାନ୍ତେ ଚାଷ ଯଦି ନ କରିବା ତାହେଲେ ତ ଖାଇବା ଘରେ ଚଳିବା ବି ମୁସ୍କିଲ ହେଇଯିବ କିଣି ଖାଇବାକୁ ପଡ଼ିବ କିଣିକି ଖାଇଲେ ପଇସା ଆବଶ୍ୟକ ଚାଷୀ ଲୋକ ଗଭର୍ଣ୍ଣମେଣ୍ଟତ ସର୍ଭିସ କରିନାହାଁନ୍ତି ପଇସା ଏତେ ଟଙ୍କା ଆଣିବେ କେଉଁଠି ଅନ୍ୟ ଯା କାମ କଲେ ତାକୁ ପୁଣି ଚାଉଳ କିଣିବାକୁ ପଡ଼ିବ ଚାଷ କଲେ ନିଜେ ଚାଷ କଲେ ଅନ୍ୟମାନେ କହିବେ ହଁ ଆମର ବି ବିଲ ଅଛି ଆମେ ବି ଚାଷ କରିବା ଯାହାଦ୍ୱାରା ଚାଷ ଉପାଦାନ ହେଲେ ସେ ନିଜେ ବି ଖାଇବେ ଫେମିଲି ଖାଇବେ ଏବଂ ବିକି ମଧ୍ୟ ପାଇବେ ସୋସାଇଟି ଯେଉଁ ଧାନ ବିକ୍ରୀ ବି ହଉଛି ଅଳ୍ପ କମ ପଇସାରେ ସେ ନଉଛନ୍ତି ଗଭର୍ଣ୍ଣମେଣ୍ଟର କିଛି ଯଦି ଥା ରୁଲ୍ ବାହାର କରିଥାନ୍ତା ଯେ କୃଷକ ଜଣେ ଧାନ ବିକ୍ରୀ କଲେ ଅଧିକ ପାଞ୍ଚଶହ ବିକ୍ରି କରୁଛି ନା ତାକୁ ସେ ଛଅଶହ ରେ ବିକ୍ରି କରିବ ଯାହାଦ୍ୱାରା ସେ ଶହେ ଟଙ୍କା ହେଲେ ବି ତାଙ୍କ ଫେମିଲି କିଛି ଚଳିପାରିବ ଧାନ ବହୁତ କମରେ ବି ସୋସାଇଟିରେ ନଉଛନ୍ତି ଚାଷ ମଧ୍ୟ ମୁଁ ଯେତେବେଳେ ମରିଯାଉଛି ଧାନ ବା ପନିପରିବା ଯେତେବେଳେ ମରିଯାଉଛି ସେ ଚାଷୀ ବିଷ ଖାଇ ଦଉଛି ତ କେତେବେଳେ ଆତ୍ମହତ୍ୟା କରିଦଉଛି ଗଭର୍ଣ୍ଣମେଣ୍ଟ ତରଫରୁ ଯଦି କିଛି ସହାୟତା ମିଳିଥାନ୍ତା ପ୍ରତ୍ଯେକ ଚାଷୀ ସେ ଚାଷ ବି କରିଥାନ୍ତେ ଯାହାଦ୍ବାରା ତାଙ୍କ ପରିବାର ପେଟ ପୋଷଣା ପାଇ ପାରିଥାନ୍ତେ ଏସବୁ ପାଉନାହାଁନ୍ତି ବୋଲି ଲୋକ ଆଜି ଚାଷ କରିପାରୁ ନାହାଁନ୍ତି ବିଲ ସବୁ ପଡ଼ିଆ ପଡ଼ୁଛି ସରକାର ତରଫରୁ ପାଣି ବା ସାର ମଧ୍ୟରେ ବା ଅନ୍ୟ କିଛି ଧାନ କିଛିଦିନ ମିଳିଥନ୍ତା ସହାୟତା ମିଳିଥାନ୍ତା ପ୍ରତ୍ଯେକ ଚାଷୀ ଚାଷୀବି କରିଥାନ୍ତେ ତାଙ୍କ ଫେମିଲି ତାଙ୍କ ପାରିବାର ଚଳି ମଧ୍ୟ ପାରିବେ ବା ଅ ବିକ୍ରୀ ମଧ୍ୟ ପାରି କରିପାରିବେ ଯାହାଦ୍ବାରା ଏଇସବୁ ସମସ୍ଯା ହେଉଛି ବୋଲି ଚାଷୀ ଆଜି ଚାଷ ନ କରି ପଡ଼ିଆ ପଡ଼ୁଛି ସେ କେମିତି ଚାଷ କରିବେ ତାର କିଛି ସରକାର ତରଫରୁ ସହା ସହାୟତା ମିଳିଲେ ସେ ନିଶ୍ଚିୟ ସେ ଚାଷ କରିପାରିବେ ଯାହା ଦ୍ବାରା ସେ ଉପାଦାନ କରିକି ତାଙ୍କ ପରିବାର ସେ ପୋଷି ପାରିବେ